ମୁଁ ଏକ ଖଣ୍ଡଗିରି ପାଇଁ ବୁଲିତେ ଯାଇଥିଲି ସେଇଠି ମୁଁ ପଇସା ଯୋଗୁଁ ଫେରି ଆସିଲି ମୋର ପାଠ ପଢ଼ିବା ପାଇଁ ବହୁତ ପଇସା ଅଭାବ ହୋଇଥିଲା ସେଥିପାଇଁ ମୁଁ ମୋବାଇଲରେ ମୋବାଇଲରୁ ମୋବାଇଲରୁ ଖେଳିକି ପଇସା ଇନକମ କଲି ଓ ପାଠ ପଢ଼ିବା ପାଇଁ ବହୁତ ମନ ଲଗାଇ ଥିଲି କିନ୍ତୁ ପଇସା ଅଭାବ ଯୋଗୁଁ ମୁଁ ପାଠ ପଢ଼ି ପାରିଲିନି ମୋର ଦିଗଦର୍ଶନ ଥିଲା ଯେ ମୁଁ ବୁଲିବାକୁ ଯାଇ ଇଚ୍ଛା କରିଥିଲି କିନ୍ତୁ ବୁଲିବାକୁ ଯାଇ ପାରିଲିନି ସେଥିପାଇଁ ମୁଁ ବାପା ମାଁ ଙ୍କୁ ପଇସା ମାଗିଲି କିନ୍ତୁ ବାବା ମାଁ କୌଣସି ପ୍ରକାର ଇନକମ ନ ଥିବାରୁ ମୁଁ ବାପା ମାଁ ଙ୍କୁ ମାଗି ପାରି ନ ଥିଲି କିନ୍ତୁ ଖନ ମୋର ଇଚ୍ଛା ଥିଲା ଯେ ମୁଁ ଖଣ୍ଡଗିରିରେ ଖଣ୍ଡଗିରି ବୁଲିତେ ଯିବାକୁ ବୁଲିଯିବାକୁ ଖଣ୍ଡଗିରିରେ ବହୁତ ଗୁମ୍ଫା ଥିଲା ସେଥିକି ଯିବାକୁ କୌଣସି ପଇସା ଅଭାବ ଯୋଗୁଁ ମୁଁ ଯାଇ ପାରି ନ ଥିଲି ବାପା ମାଁ ଙ୍କର ଇନକମ ନ ହେବା ଯୋଗୁଁ ମୁଁ କୌଣସି ସ୍ଥାନ ବୁଲି ବି ଯାଇ ନ ଥିଲି ସେଥିପାଇଁ ମୋର ପାଠ ପଢ଼ିବା ପାଇଁ ବହୁତ ପଇସା ଦରକାର ଥିଲା ସେଥିପାଇଁ ପଇସା ନଥିଲା ମୁଁ ସେଥିପାଇଁ ମୁଁ ମୋବାଇଲରେ ଗେମ ଖେଳି ବହୁତ ପଇସା ଇନକମ କରିଥିଲି ମୋବାଇଲରୁ ଗେମ ଖେଳିବା ଏକ ବହୁତପୂର୍ଣ୍ଣ ବହୁତପୂର୍ଣ୍ଣ ଭଲ ଅଟେ ସେଥିପାଇଁ ସେଥିପାଇଁ ମୋର ପଇସା ହୋଇଥିଲା ମୁଁ ପାଠ ପଢ଼ି ମୁଁ ପାଠପଢ଼ି

ମୁଁ ବି ଡ଼ି ଓ ବନିଯାଇ ମୁଁ ବାପା ମାଁ ଙ୍କୁ ବହୁତ ଖୁସି କରିଥିଲି ଘର ବାଡ଼ି ସବୁ ସମସ୍ତ ପ୍ରକାର ଜିନିଷ କିଣିଥିଲି ଏଇଟା ମତେ ବହୁତ ଭଲ ଲାଗିଥିଲା ଏଥିପାଇଁ ମୁଁ ବହୁତ ଆଶା ଗ୍ରହଣ କରିଛି ଏଇ ସବୁ କାମ ଯୋଗୁଁ ମୁଁ ବହୁତ ଖୁସି ଅଛି